ହ୍ୟାଲୋ ହଁ ଆପଣ କିଏ କହୁଛନ୍ତି କ'ଣ କହୁଥିଲେ କେଉଁ ଫୁଲ ନେବେ ଆମ ଦୋକାନରେ ତ ଗେଣ୍ଡୁ ମନ୍ଦାର କନିଅର ଟଗର ଗୋଲାପ ଚମ୍ପା ମଲ୍ଲି ଏମିତି ବିଭିନ୍ନ ପ୍ରକାର ଫୁଲ ଅଛି ଆପଣ ଯେଉଁ ଫୁଲ ଚାହିଁବେ ସେ ଫୁଲ ନେଇପାରିବେ ବାସି ଫୁଲ କଣ ତମ ଠାକୁରଙ୍କ ଠରେ ଲାଗିବ ଗଣେଶଙ୍କ ଠାରେ ସବୁ ସତେଜ ଫୁଲ ନଗଦ ଫୁଲ ସକାଳୁ ସକାଳୁ ତୋଳା ହୋଇକି ଆସିଛି ଆମ ଦୋକାନରେ ଠକାମୀ ନାହିଁ ନଗଦ ଫୁଲ ତୋଳା ହୋଇ କରି ଆସୁଛି ଠାକୁରଙ୍କ ପାଇଁ ଲାଗିବ ବାସି ଫୁଲ ଦେବୁ ଆମେ କ'ଣ ପାପ ମୁଣ୍ଡେଇବାକୁ ହଁ ମାଳ କେତେଟା ନେବ ଆଉ ଗୁଣ୍ଡ ଫୁଲ ନେବ କେଉଁ ଫୁଲ କେତେ ବେଳକୁ ଦରକାର ଅ ହେଉ ଆପଣ ଆସନ୍ତୁ ଆପଣଙ୍କର ଯେଉଁ ଫୁଲ ଦରକାର ଦେଖିକି ନେବେ ଆଉ ଆପଣ ଆସିବେ ନା ମୁଁ ପିଲାଙ୍କ ହାତରେ ପଠେଇଦେବି ଅ ହେଉ ଆପଣ ଆସନ୍ତୁ ଫୁଲ ଦେଖିବେ ସତେଜ ଅଛି ନା ବାସି ଅଛି ଆଉ ଦେଖିକି ଯାହା ପଇସା କମ୍ ରେଟ୍ ରେ ଦେଇଦେବୁ ଆଉ କଣ ଠାକୁରଙ୍କ ପାଇଁ ତ ଲାଗିବ ଆଉ ହଁ ଅ ହେଉ ଆସନ୍ତୁ ଆପଣ ହଁ ତୁମେ ଟିକେ ଫୋନ୍ କରିକି ଆସିବ ଦୋକାନ ଖୋଲା ଥିବ କି ନ ହଁ ଦୋକାନ ଖୋଲା ଥିବ କି ନଥିବ ଫୋନ୍ କରିକି ଆସିବେ ଆଉ ଅ ହେଉ ରଖୁଛି ଆଁ